ପାଞ୍ଚ ଟି ଆନ୍ତର୍ଜାତୀୟ ସହରର ନାମ ହେଉଛି ଏକ ନମ୍ବର୍ରେ ଭାରତର ରାଜଧାନୀ ଦିଲ୍ଲୀ ଦୁଇରେ ଯୁକ୍ତରାଷ୍ଟ୍ର ଆମେରିକାର ଆନ୍ତର୍ଜାତୀୟ ସହରର ନାମ ହେଉଛି ୱାସିଂଟନ୍ ତିନି ନମ୍ବର୍ରେ ଚାଇନାର ଆନ୍ତର୍ଜାତୀୟ ସହର ହେଉଛି ବେଜିଙ୍ଗ୍ ଚାରି ନମ୍ବର୍ରେ ସିଙ୍ଗାପୁର୍ ପାଞ୍ଚ ପାଞ୍ଚ ନମ୍ବର୍ ହେଉଛି ସୋଭିଏତ୍ ଋଷ୍ର ଆନ୍ତର୍ଜାତୀୟ ସହର୍ ବା ତା'ର ରାଜଧାନୀ ମସ୍କୋ